ଘୋଡ଼ାର ପ୍ରତିଦିନ ଯତ୍ନ ନେବା ଉଚିତ୍ ଘୋଡ଼ାକୁ ପ୍ରତିଦିନ ଗାଧୋଇ ଦେବା ଦରକାର ସଫିସେଣ୍ଟ ତାକୁ ଖାଇବା ଦେବା ଦରକାର ଘୋଡ଼ା ଶାକାହାରୀ ପ୍ରାଣୀ ଅଟେ ସିଏ ସବୁଜ ପନିପରିବା ଘାସ ଧାନ ଏସବୁ ସବୁ କିଛି ସିଏ ଖାଇଥାଏ ଆଉ ଘୋଡ଼ାର ଯେଉଁ ଲଗାମ ଲଗାହୁଏ ପାଟିରେ ସେଇଟା ଘୋଡ଼ା ଘରେ ପୋଷିବା ଦ୍ୱାରା ତାକୁ ଲଗାମ ଛାଡ଼ି ଦେବା ଉଚିତ୍ ତାକୁ ବାନ୍ଧିକି ରଖିବା ଦରକାର ଆଉ ଘୋଡ଼ାକୁ ଯେତେବେଳେ ରେସ୍ରେ ଦୌଡ଼ରେ ଯେତେବେଳେ ପ୍ରତିଯୋଗିତାରେ ଆମେ ଭାଗ ନେଇଥାଉ ଘୋଡ଼ା ନେଇକି ସେତେବେଳେ ସେ ଘୋଡ଼ାକୁ ନିର୍ଯାତନା ଦେଲା ଭଳି ଲାଗେ କାହିଁକିନା ତା'ର ପାଟିରେ ଯେଉଁ ଲଗାମ ରହିଥାଏ ତାହା ତାକୁ ବହୁତ କଷ୍ଟ ଦିଏ ସେ ଖାଇ ପାରେନାହିଁ ପିଇ ପାରେନାହିଁ ସେତେବେଳେ ଘୋଡ଼ାର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ସେତେବେଳେ ତାକୁ ଲଗାମ ନଦେଇକି ତାକୁ ରେସ୍ରେ ଭାଗ ନନେଇକି ଘୋଡ଼ାକୁ ଘରେ ଆମେ ପୋଷିବା ଦରକାର